କୋଭିଡ୍ ନାଇନଣ୍ଟିନ୍ ରେ ବହୁତ ଲୋକ ବହୁତ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ବହୁତ ଲୋକ ଯୋଉମାନେ କି ଗାଁ'ରୁ ଯାଇକି ସହରରେ ରହୁଥିଲେ ସେମାନେ ଏଇ କୋଭିଡ୍ ଟାଇମ୍ ରେ ସେଠି ଆଉ ଚଳି ନ ପାରି ପୁଣି ଗାଁ'କୁ ଫେରି ଆସିଛନ୍ତି ତା'ପରେ ଆମର ଯେତେ ଅଞ୍ଚଳରେ ଯାହା ସବୁ ଲୋକ ଯେତେ ସବୁ ଲୋକ ରହିଛନ୍ତି ସେମାନେ ବି ବହୁତ୍ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି କାମଫାମ ସବୁ ବନ୍ଦ ହେଇଯାଇଥିବା ଟାଇମ୍ ରେ ନିଜ ଘରକୁ କେମିତି ଚଳେଇବେ କୋଉଠୁ ପଇସା ଆସିବ କେମିତି ଖାଇବେ କେମିତି ପିନ୍ଧିବେ କେମିତି କଣ କରିବେ ସବୁ ବହୁତ ଅସୁବିଧାର ସମ୍ମୁଖୀନ ସମସ୍ତେ ହେଇଛନ୍ତି ପଇସାର ବହୁତ ଅଭାବ ଖାଇବାର ବହୁତ ଅଭାବ କିଛି ଗୋଟେ ଜିନିଷ ବି କିଣିବାକୁ ପଇସାଟେ ପାଖରେ ନଥିବ ଏଇସବୁ ବହୁତ ବହୁତ ସମସ୍ୟା ଗୁଡ଼ିକ ସମ୍ମୁଖୀନ ଦେଇଛି ଏଇ କୋଭିଡ୍ ନାଇନଣ୍ଟିନ୍ ଟାଇମ୍ ରେ ବହୁତ୍ ସ ଅସୁବିଧାର ସମ୍ମୁଖୀନ ହେଇଛନ୍ତି ଲୋକମାନେ ତା'ପରେ ଏଇସବୁ ସମ୍ମୁଖୀନର ହୋଇଥିବା ସମୟରେ ବହୁତ୍ ପ୍ରୋବ୍ଲେମ୍ ବି ଆସିଛି ବହୁତ୍ ଅଧିକ ଅଧିକ ଦିନକୁ ବଢ଼ି ବି ଚାଲିଲା ଏଇଟା କମିବା ଅପେକ୍ଷା ବଢ଼ିଚାଲିଲା ବହୁତ୍ ଆଗକୁ ତେଣୁ କରିକି ଲୋକମାନେ ବହୁତ୍ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଆମ ଅଞ୍ଚଳରେ ତ ବହୁତ୍ ଲୋକ ବହୁତ୍ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ତା'ପରେ ଏଇ କୋଭିଡ୍ ନାଇଣ୍ଟିନ୍ କୁ କମେଇବା ପାଇଁ ଟୀକା ସବୁ ବାହାର ହେଲା ତ ଟୀକାକରଣ ନିମନ୍ତେ ହଁ ଟୀକାକେନ୍ଦ୍ର ଆମ ଅଞ୍ଚଲରେ ଆସିଥିଲା ଟୀକା ବି ସମସ୍ତିଙ୍କୁ ଦିଆହେଇଥିଲା ତ ଯାହା ହଉ ସରକାରଙ୍କୁ ଧନ୍ୟବାଦ୍ କି ସେ ଟୀକା କେନ୍ଦ୍ର ଖୋଲିକି ଗାଁ'ରେ ଗାଁ'ରେ ସମସ୍ତିଙ୍କ ଅଞ୍ଚଳରେ ଯାଇକି ସମସ୍ତିଙ୍କୁ ଟୀକା ଦେଇକି ଏଇ କୋଭିଡ୍ ନାଇନଣ୍ଟିନ୍ କୁ ଯୋଉ ଦୂରେଇ ଦେଇଛନ୍ତି ତେଣୁ କରିକି ବହୁତ୍ ବହୁତ୍ ଧନ୍ୟବାଦ